ମୁଁ ଭାବେ ଏକ ଫଟୋ କାହାଣୀ କହିପାରେ ଯେମିତି ମୋର ଗାଁର ଫଟୋ ବହୁତ କାହାଣୀ ହୋଇଥାଏ ଛୋଟ ମୋର ଗାଁଟିଏ ଦେଖିବାକୁ ବହୁତ ସୁନ୍ଦର ଏବଂ କେତେ ଗୁଡ଼ିଏ ଘର ମିଶି ଗୋଟେ ଗାଁଟିଏ ହୋଇଛି ଗାଁରେ ସମସ୍ତଙ୍କ ଘର ମାଟିରେ ତିଆରି ଏବଂ ତା'ର ଲୋକେ ପ୍ରକୃତି ଉପରେ ନିର୍ଭର ହୋଇଥାନ୍ତି ଏବଂ ସମସ୍ତେ ଖୁସିରେ ନିଜ ନିଜ କାମ କରିଥାନ୍ତି ଏବଂ କୃଷକ ତା'ର ଫସଳ ଯୋଗାଇବା ପାଇଁ ପ୍ରକୃତି ଉପରେ ନିର୍ଭର ହୋଇଥାଏ ଓ ସେଇ ମାଟି ଉପରେ ନିର୍ଭର କରି ସେ ତା'ର ଜୀବନଯାପନ କରିଥାଏ